କେତେ ଟଙ୍କା ଲୋନ୍ ଅଛି କହିଲେ ଏତେ ଟଙ୍କା ଲୋନ୍ ନେବେ ବ୍ୟାଙ୍କ୍କୁ ଆସୁନାହାଁନ୍ତି ଡକ୍ୟୁମେଣ୍ଟ୍ ଆଧାର କାର୍ଡ଼ ପ୍ୟାନ୍ କାର୍ଡ଼ ଆଉ ଫଟୋ ଦୁଇଟା ଆଉ ପାସ୍ବୁକ୍ ନେଇକି ଆସିବେ

ଇଣ୍ଟ୍ରେଷ୍ଟ ଲାଗିଯିବ ଆମ ଦୁଇ ଲକ୍ଷ ନେଲେ ଆମେ ମାସକୁ ଦୁଇଶହ ଅଣାଅଶି ଟଙ୍କା ମାସକୁ ସୁଧ ପଡ଼ିଯିବ ଆପଣଙ୍କର ନାହିଁ ଆପଣ ଦୁଇ ଲକ୍ଷ ନେବେ ତ କେତେ ଟଙ୍କା ସୁଝି ପାରିବେ ମାସକୁ ତିନି ଚାରି ହଜାର ହେଲେ ଆପଣଙ୍କୁ ତିନି ବର୍ଷ ସୁଝିବାକୁ ହେବ ତିନିବର୍ଷ ସୁଝିବେ ଦୁଇଶହ ଅଣାଅଶି ଇଣ୍ଟ୍ରେଷ୍ଟ ପଡ଼ିବ ଇଣ୍ଟ୍ରେଷ୍ଟ ଟଙ୍କା ମିଶାଇକି ମାସକୁ ମାସ ଦେବାକୁ ପଡ଼ିବ ହଁ ରିହାତି ମିଳିବ ଆପଣ ଯଦି ଆପଣ ଦୁଇ ଲକ୍ଷ ଟଙ୍କା ଲୋନ୍ ନେବେ ତ ନାହିଁ ସେଥିରେ କିଛି ରିହାତି ଦେଇହେବନି ଲୋନ୍ ନେବେ ଆପଣ ରିହାତି କ'ଣ ହଁ ସେ ଲୋନ୍ ଆପଣ ଆସନ୍ତୁ ଆଗ ତା'ପରେ ଯଦି କ'ଣ ରିହାତି ପିଆତି ଦେଖିବା ସେ ବ୍ୟାଙ୍କ୍ରେ ଦେଖିବା କ'ଣ କରୁଛନ୍ତି କ'ଣ ଏଜୁକେସନ୍ ଯଦି ନେବେ ଋଣ ଟିକେ କମ୍ ପଡ଼ିବ ଆଉ ଯଦି ପର୍ସନାଲ୍ ଲୋନ୍ ନେଉନାହାଁନ୍ତି ଆପଣଙ୍କୁ କମ୍ ସୁଧରେ ଦେବୁ ପଇସା ୱାନ୍ ଲାଖ୍ ଯାଏଁ ହେବ ଆପଣ ଲୋନ୍ କ'ଣ ପାଇଁ ନେବେ ହଁ ଆପଣ କରିପାରିବେ ମାନେ ସୁଝିପାରିବେ ତ ମାସକୁ ମାସ ମାସକୁ ମାସ ସୁଝିପାରିବେ ତ ତା'ହେଲେ ଆପଣ ଚାଷ କାର୍ଯ୍ୟ ପାଇଁ ନେବେ ଯଦି ଆପଣଙ୍କୁ ଟିକେ ପଡ଼ିଯିବ ଇଣ୍ଟ୍ରେଷ୍ଟ ଟିକେ ଅଧିକ ପଡ଼ିଯିବ ଆପଣ ଯଦି ପର୍ସନାଲ୍ ଲୋନ୍ ନେଉଛନ୍ତି ଆମେ ରିହାତି କମାଇପାରିବୁ କିନ୍ତୁ ଏଇ କିଛି କାମ ପାଇଁ ନେବେ ଆମେ ରିହାତି କରିପାରିବୁନି ଆପଣ ଯେତିକି ଆପଣ ଯେତିକି ନେଇପାରିବେ ହଁ ଆମେ ସେ ଦେଖିବୁ ଆପଣ ବ୍ୟାଙ୍କକୁ ଆସନ୍ତୁ ଆପଣ ଦେଖିବା କେତିକି କ'ଣ ଆପଣ ଆସୁନାହାଁନ୍ତି କାଲି ବାରଟା ବେଳେକୁ ଆସନ୍ତୁ ମୁଁ ଅଛି ଆପଣ ଡକ୍ୟୁମେଣ୍ଟ୍ ନେଇକି ଆସନ୍ତୁ ଡକ୍ୟୁମେଣ୍ଟ୍ ଦେଖିସାରିଲା ପରେ ଆପଣଙ୍କ ଲୋନ୍ ଆକ୍ଟିଭ୍ ହେବ ତିନ ଚାର ଦିନ ପରେ ଲୋନ୍ ଆକ୍ଟିଭ୍ ହେବ ଲୋନ୍ ଆକ୍ଟିଭ୍ ହେଲେ ଆପଣଙ୍କ ଆକାଉଣ୍ଟ୍କୁ ପଇସା ଆସିବ ଯେ ଆପଣଙ୍କ ଆକାଉଣ୍ଟ୍ରୁ ଉଠାଇକି ନେବେ ଆଉ ହଁ ହଁ ସବୁତକ ଡକ୍ୟୁମେଣ୍ଟ ନେଇ ଆସିଥିବ